ହଁ ମୁଁ ପିଏମ୍ ପୋଷଣ ଯୋଜନା ବିଷୟରେ କିଛି କହିପାରିବି ଏହା ଶିକ୍ଷାମନ୍ତ୍ରୀଙ୍କ ଦ୍ଵାରା ପରିଚାଳିତ ହୋଇଅଛି ଯେମିତିକି ଜଣେ ମହିଳା ଗର୍ଭବତୀ ହେବାଠାରୁ ଶିଶୁଟିଏ ଜନ୍ମ ହୋଇ ବିଦ୍ୟାଳୟ ଯିବା ପର୍ଯ୍ୟନ୍ତ ଏହାର ସମସ୍ତ ଖାଦ୍ୟ ଓ ପୋଷଣଗୁଡ଼ିକ ସରକାର ବହନ କରିଥାନ୍ତି ଏହି ଯୋଜନାରେ ଗରମ ଖାଦ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଏ ଏବଂ ଏହାର ପୂର୍ବନାମ ମଧ୍ୟାହ୍ନ ଭୋଜନ ରହିଥିଲା ଏହି ଯୋଜନାଟି ସରକାରଙ୍କ ଦ୍ଵାରା ମାର୍ଚ୍ଚ ଆଠ ଦୁଇ ହଜାର ଅଠରରୁ କାର୍ଯ୍ୟକାରୀ ହୋଇଅଛି ଶିଶୁ ଏବଂ ପ୍ରସବ ମହିଳା ଏହି ଯୋଜନାର ଅନ୍ତର୍ଭୁକ୍ତ ଅଟନ୍ତି ଏହି ଯୋଜନାରେ ଶିଶୁ ଓ ଗର୍ଭବତୀ ମହିଳା ମହିଳା ପୁଷ୍ଟିକର ଖାଦ୍ୟ ଦିଆଯାଇଥାଏ ଯେମିତିକି ଅଣ୍ଡା ଛତୁଆ ସୁଜି ହାଲୁଆ ଇତ୍ୟାଦି ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସୁସ୍ଥ ଖାଇବା ଓ ସୁସ୍ଥ ରହିବା